ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ଭାଷାର ବ୍ୟବହାର କରିଥାଉ କିନ୍ତୁ ଆମର ମୁଖ୍ୟ ହେଲା ଆମ ଓଡ଼ି ଓଡ଼ିଆ ଭାଷା ଆମେ ଓଡ଼ିଆ ଭାଷାକୁ ନୀତି ଦିନ ବ୍ୟବହାର କରିଥାଉ ସେହି ଓଡ଼ିଆ ଭାଷାରେ ଆମେ ବିଭିନ୍ନ ପ୍ରକାର ଭାଷା ବ୍ୟବହାର କରିଥାଉ ଯେପରି ମୁଁ ଯାଇଥିଲି ଖାଇଥିଲି ମୁଁ ଶୋଉଥିଲି ତୁମେ ଆସିବ ତୁମେ ଯିବ ତୁମେ ଯାଇଥିବ ତୁମେ ଯାଉଥିବ ତୁମେ ଯାଇଆସିଥିବ ଏମିତି ବିଭିନ୍ନ ପ୍ରକାର କଥା ଅଛି ଆମେ ବ୍ୟବହାର କରୁ ଯେପରି କି କିଛି କି ଆମର ଲୋକ ବାଣି ମଧ୍ୟ ଅଛି କିଛି ରୁଢ଼ି ମଧ୍ୟ ଅଛି ଯେପରି ରୁଢ଼ି ଯେପରି ଯେତେ ମାଠିବୁ ମାଠେ ସେଇ ଦର ପୋଡ଼ା କାଠେ ଘର ଢ଼ିଙ୍କି କୁମ୍ଭୀର ତା'ପରେ ରାଣ୍ଡି ପୁଅ ଅନନ୍ତା ତା'ପରେ କେଉଁ ନ ଦେଖିଲା ଓଉ ଛଅ ଫଡ଼ା ତା'ପରେ ହେଉଛି ଏମତି ବିଭିନ୍ନ ପ୍ରକାର ଆମର ଲୋକବାଣୀ ଅଛି ଆମ ଘରେ ଜେଜେମାଆ ମାନେ ବ୍ୟବହାର କରନ୍ତି ହେଉଛି ଯେପରିକି ଆମର ରୁଢ଼ି ବିଭିନ୍ନ ପ୍ରକାର ରୁଢ଼ି ଅଛି